ମୋ କାର୍ଯ୍ୟକ୍ଷେତ୍ରରେ ମୁଁ ବହୁତ ଧର୍ଯ୍ୟବାନ ଥାଏ ଆଉ ମୁଁ କାର୍ଯ୍ୟ କରିଥାଏ ଫାୟାର୍ ଏସ୍ଟ୍ରୋଜର ଲଗାଇଥାଏ ଆଉ ଫାୟାର୍ ଏସ୍ଟ୍ରୋଜର ବିଷୟରେ ସମସ୍ତେ ଜାଣିଥାନ୍ତି ବା ନ ଜାଣିଥାନ୍ତି ଆଉ ତାଙ୍କୁ କହିବାକୁ ପଡ଼ିଥାଏ ବୁଝାଇବା ବି ପଡ଼ିଥାଏ ଏମିତି କି ଲୋକ ଅଛନ୍ତି ବୁଝାଇଲେ ବି ସିଏ ସିଏ ବୁଝିପାରନ୍ତି ନାହିଁ ଆଉ ତାଙ୍କୁ ଧର୍ଯ୍ୟ ଧରିକି ବୁଝାଇବାକୁ ମୋତେ ପଡ଼ିଥାଏ ଆଉ ତାକୁ କେମିତି ଉପଯୋଗ କରିବ ଆଉ ତାକୁ କେମିତି ସେଫ୍ଟିରେ ରଖାଯିବ ଆଉ ତାକୁ କେମିତି ନିଆଁ ଲାଗିଲେ ତାକୁ ୟୁଜ୍ କରାଯିବ ଆଉ ସେ ଜିନିଷକୁ ମୋତେ ବାରମ୍ବାର ବାରମ୍ବାର ବୁଝାଇବାକୁ ପଡ଼ିଥାଏ ଆଉ ମୁଁ ଧର୍ଯ୍ୟର ସହ ଏ କାମ କରିଥାଏ